ହ୍ୟାଲୋ ପଞ୍ଚସଖା ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ କେନ୍ଦୁପଡାରୁ ପ୍ରତିମା କହୁଥିଲି ମୋର କାଲି ତିନିଜଣ ସାଙ୍ଗକୁ ନେଇ ଯିବାର ଅଛି ଆପଣଙ୍କ ଟେବୁଲୁ ବୁକ୍ କଲେ ଆଗରୁ କିଛି ଅଫର ଅଛି କି ଧନ୍ୟବାଦ